ନୟାଗଡ଼ ଜିଲ୍ଲାର ମୁଖ୍ୟ ଭାଷା ହେଉଛି ଓଡ଼ିଆ ଭାଷା ଆମ୍ଭେ ଏହି ଭାଷାରେ ସ ଚାରିଆଡ଼େ କଥାବାର୍ତ୍ତା ହୋଇଥାଉ ସ୍କୁଲ କଲେଜ ମାନଙ୍କରେ ମଧ୍ୟ ଏହିଭଳି ଭାବେ ଓଡ଼ିଆ ଭାଷାରେ କଥାବାର୍ତ୍ତା ଏବଂ ଲେଖା ପଢ଼ା ହୋଇଥାଏ ଆମ୍ଭେ ସମସ୍ତେ ଯେତେବେଳେ ଘର ଏବଂ ବାହାର ପଡ଼ୋଶୀମାନଙ୍କ ସହିତ କଥା ହୋଇଥାଉ ସେତେବେଳେ ଆମେ ଓଡ଼ିଆ ଭାଷାରେ ମଧ୍ୟ କଥା ହୋଇଥାଉ କିନ୍ତୁ ଆମ ନୟାଗଡ଼ ଜିଲ୍ଲାରେ ବଣ ଜଙ୍ଗଲରେ ରହୁଥିବା ସାନ୍ତାଳ ଏବଂ ମୁଣ୍ଡାମାନେ ତାଙ୍କ ଭାଷା ସେମାନେ ଅଲଗା ଭାବରେ କଥା ହେଇଥାନ୍ତି ଯାହାକି ଆମେ ବୁଝିପାରୁନାହୁଁ କିନ୍ତୁ ସେମାନେ ଆମ ଭାଷା ବୁଝିପାରନ୍ତି କାରଣ ସେମାନେ ଆସି ଆମ ବିଦ୍ୟାଳୟ ଏବଂ କଲେଜ ମାନଙ୍କରେ ପଢ଼ିବା ଫଳରେ ସେମାନେ ଓଡ଼ିଆ ଭାଷା ସହିତ ଖୁବ ପରିଚିତ ହୋଇଯାଇଛନ୍ତି ସେମାନେ କହିବା ଶୈଳୀ ଜାଣିଛନ୍ତି ତାଙ୍କ ଭାଷାରେ କିନ୍ତୁ ତାଙ୍କ ଭାଷାରେ ଲେଖିବା ଶୈଳୀ ଜାଣିନାହାନ୍ତି ତେଣୁ ସେମାନେ ଓଡ଼ିଆ ଭାଷା ଉପରେ ନିର୍ଭରକରିଥାନ୍ତି ସେ ସେମାନଙ୍କ ଏବଂ ଆମ ଭିତରେ ଓଡ଼ିଆ ଭାଷାରେ କଥା ହବା ଦ୍ୱାରା ସେମାନେ ତାଙ୍କ ଭିତରେ ଏବଂ ଆମ ଭିତରେ ମିତ୍ରତା ବଢ଼ିଥାଏ ଏବଂ ଆମେମାନେ ବହୁତ ଖୁସି ହୋଇଥାଉ କାରଣ ସେମାନେ ନିଜ ଭାଷାକୁ ଛାଡ଼ି ମଧ୍ୟ ଆସିକି ଆମ ଭାଷା ମଧ୍ୟରେ କଥା ହୋଇଥାନ୍ତି ତେଣୁ ଏହିଭଳି ଭାବରେ ଆମେ ବହୁତ ଗର୍ବିତ ଅନୁଭବ କରୁଛୁ କାହିଁକି ନା ଆମେ ଓଡ଼ିଆ